ବିକଶିତ ଦୁନିଆ ଉପରେ ମୋର ମତାମତ ହେଉଛି ତିନି ତିରିଶ ଚାଳିଶ ବର୍ଷ ପୂର୍ବେ ଯେପରି ଦୁନିଆ ଥିଲା ତା'ର ପରିବର୍ତ୍ତନ ଘଟିଛି ଶିକ୍ଷା ସ୍ଵାସ୍ଥ୍ୟ ଭାବର କଥାର ଆଦାନ ପ୍ରଦାନ ଗମନା ଗମନ ଏ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଘଟିଛି ଶିକ୍ଷାର ଛୋଟ ପିଲାମାନେ ନିଜର ମୋବାଇଲ ମାଧ୍ୟମରେ ଅନଲାଇନ କ୍ଲାସ କରି ନିଜର ଶିକ୍ଷା ଗ୍ରହଣ କରିପାରୁଛନ୍ତି ଘରେ ବସି ମଧ୍ୟ ସେମାନେ ଟ୍ୟୁସନ ନଯାଇ ପାଠ ମଧ୍ୟ ପଢ଼ିପାରୁଛନ୍ତି ଶିକ୍ଷା କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ଏଭଳି ପରିବର୍ତ୍ତନ ହୋଇଛି ସ୍ଵାସ୍ଥ୍ୟ କ୍ଷେତ୍ରରେ ଯେପରି ପ୍ରଥମେ ହସ୍ପିଟାଲ ଯାଇ ଲୋକମାନେ ପଇସା ଦେଇ ଚିକିତ୍ସା ହେଉଥିଲେ ସେ ସବୁ ସେସବୁ ନାହିଁ ଏବେ ମାଗଣାରେ ଚିକିତ୍ସା ମଧ୍ୟ ହୋଇ ପାରୁଛି ସହଜରେ ଔଷଧ ମଧ୍ୟ ମିଳିପାରୁଛି ତା'ପରେ ମୋବାଇଲ ମାଧ୍ୟମରେ ଯଦି କୌଣସି ଖବର ଅନ୍ୟ ନିଜ ଦୂର ଯାଗାକୁ କିମ୍ବା ଅନ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚାଇବାକୁ ହୁଏ ତା'ହେଲେ କ୍ଷଣକ ମଧ୍ୟରେ ମଧ୍ୟ ପହଞ୍ଚି ପାରୁଛି ସେତେବେଳେ ଚିଠି ମାଧ୍ୟମରେ ଏହା ଦଶରୁ ପନ୍ଦର ଦିନ ମାଧ୍ୟମରେ ପହଁଞ୍ଚି ପାରୁଥିଲା ଏବେ ସେ ସବୁର ସୁବିଧା ମଧ୍ୟ ହୋଇଛି ତା'ପରେ ଗମନାଗମନର ସୁବିଧା ମଧ୍ୟ ହୋଇଛି ସେତେବେଳେ ଗମନାଗମନ ପାଇଁ ବହୁତ ଅସୁବିଧା ଥିଲା ଲୋକମାନେ ନିଜ ପାଦରେ ଚାଲି ମଧ୍ୟ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାଇପାରୁଥିଲେ ଏବେ ସବୁ ସବୁ ଯାଗାରେ ବସ୍ ଟ୍ରେନ ଅଲଗା ଗାଡି ମଧ୍ୟ ରହିଛି ଯାହାଫଳରେ ସେମାନେ ଗମନାଗମନ ମଧ୍ୟ ଖୁବ ସହଜରେ କରିପାରୁଛନ୍ତି